ମୁଁ ଦୁଇ ଦିନ ତଳେ ଗୋଟିଏ ଜିନ୍ସଟେ ଆଣିଥିଲି ତ ସେ ଜିନ୍ସ ମୋତେ ଭଲ ଲାଗୁଥିଲା ତା ରଙ୍ଗ ବି ମାନେ ବହୁତ ଭଲଥିଲା ଆଣିକି ଦୁଇ ଦିନ ୟୁଜ୍ କଲାପରେ ତା'ର କଲର୍ ସବୁ ଛାଡ଼ିଯାଉଛି ଆଉ ଇଏ ତା'ର ମାନେ କ'ଣ ସୁତା ବି ଛାଡ଼ିଯାଉଛି ପେଣ୍ଟ୍ ର ଲାଷ୍ଟିଙ୍ଗ୍ କଲାନି ତ ଏତେ ଟଙ୍କା ଦେଇକି ମୁଁ ଜିନ୍ସ କିଣିକି ଆଣିଥିଲି ତ ଏତେ ଲାଷ୍ଟିଙ୍ଗ୍ କରିବନି କହିଲେ ଘରଲୋକ ବି ବହୁତ ଗାଳି କରୁଛନ୍ତି ଆଉ ଏତେ ଟଙ୍କା ଗୋଟିଏ ଠକାମିର ଶିକାର ହୋଇଯାଇଥିବାରୁ ଠକାମିର ଶିକାର ହୋଇଯାଇଛି ଆଉ କ'ଣ କରିବା ଯେହେତୁ ମୁଁ ନିଜେ ହିଁ ତ କିଣିକି ଆଣିଥିଲି ସେଥିପାଇଁ ନିଜକୁ ନିଜେ ଟିକେ ମତେ ଖରାପ ଲାଗୁଛି ଏତେଟଙ୍କା ଦେଇକି ତ ସେ ଯାଗାରୁ ଆଉ ଜିନିଷ ମୁଁ କେବେ ଭୁଲ୍ ସେ ବି ଆଣିବିନି ଆହୁରି ଥରେ ଏମିତି ହୋଇଯାଇଛି ତ ନେକ୍ସଟ୍ ଟାଇମ୍ ଆଉ ଭଲ କ୍ୱାଲିଟି ଆଉ ଦେଖିକି ଆଣିବାକୁ ପଡ଼ିବ ସେ ଜିନ୍ସଟା ଆହୁରି ଏତେ ଜିନ୍ସ କ'ଣ ଫାଷ୍ଟ ଦୁଇ ଦିନ ପିନ୍ଧିବା ପାଇଁ ଭଲ ଲାଗିଲା ଆହୁରି ପରେ ଯେହେତୁ ଗୋଟିଏ ଥର ସଫା କରିଛି ତା'ର ସବୁ ରଙ୍ଗ ହିଁ ଉଡ଼ିଯାଇଛି ଆହୁରି ତାର ଏ କପଡ଼ା ସୁତା ସବୁ ଛାଡ଼ିକି ଇଏ ହୋଇଯାଉଛି ସବୁ